ମୁଁ ହ୍ୟୁମାନ ସାଗରକୁ ଲାଇଭ୍ ଶୁଣିଛି ସେଇଠି ସେଇଠି ବହୁତ ଲୋକ ତା ମଧୁର ସ୍ଵରରେ ଗୀତ ଶୁଣି ସେଇଠି ବହୁତ ଆନନ୍ଦ କରିଥାନ୍ତି ମୁଁ ବି ସେଇଠି ତାର ମଧୁର ସ୍ଵରରେ ଗୀତ ଶୁଣି ବହୁତ ଆନନ୍ଦ କରିଥିଲି ସେ ତାର ସ୍ଵରରେ ବହୁତ ପ୍ରକାର ଗୀତ ବୋଲି ବୋଲିଛି ଯେମିତିକି ଭଜନ ଭଜନ ଦୁଃଖ ଗୀତ ଦୁଃଖ ଗୀତ ଫିଲ୍ମ ଗୀତ ଆଲବମ ଗୀତ ସବୁ ପ୍ରକାର ଗୀତ ସେ ବୋଲିଥାଏ ତା ସହିତ ସବୁ ଲୋକ ମଧ୍ୟ ତାକୁ ଦେଖିବାକୁ ପସନ୍ଦ କରନ୍ତି ତା ଗୀତ ଶୁଣିବାକୁ ପସନ୍ଦ କରନ୍ତି ତା ସହିତ ମୁଁ ବି ତା ମାନେ ମୁଁ ବି ତା ଗୀତ କୁ ବହୁତ ପସନ୍ଦ କରେ